ହେଲୋ ହଁ ନମସ୍କାର ଆଉ କେମିତି ଅଛ ହଁ ମୁଁ ବି ଭଲ ଅଛି ହଁ ହଁ ଆଉ ତୁମ ଦୋକାନ କେମିତି ଚାଲିଛି ବରା ଦୋକାନ ହଁ ବରା କେମିତି ହଁ କେମିତି ବରା କହିଲେ ସିନା ହେବ ବିକ୍ରି ବାଟ କେମିତି ହେଉଛି କି ନାହିଁ ହଁ ମୁଁ ତ ଏଠି ନ ଥିଲି ନା ତୁମର କେମିତି ଭଲ ବିକ୍ରି ବାଟ ହେଉଛି କି ନାଇ ଆଉ କେମିତି ମାନେ ରେଟ୍ ବାଟ୍ କେମିତି ହେଉଛି ସେଇଟା ଟିକେ କୁହ ବୁଝେ ଚାଲିଛି ଠିକ୍ ସେୟା ଦେଉଛ ତ ହଁ ବରା ବିକୁଛ ଖାଲି ବରା ଆଜ୍ଞା ବିକୁଛ ଅଃ ହଁ ଯିବି ଯଦି ବି ହେଉଛି ଭଲ ସେ ଚାଲ ବାଙ୍ଗାଲୋର୍ ଯିବା ସେଠି ତୁମକୁ କରେଇଦେବି ଭଲ ରେଟ୍ ବାଟ୍ ବି ଭଲ ହଉ ଯିବା ବାଙ୍ଗାଲୋର୍ ଯିବା ଭଲ ବିକ୍ରି ବଟା ଭଲ ହେବ ଭଲ ସେଲ୍ ବି ହେବ ସବୁ ହେଲେ ହ ହଉ

ମୁଁ ନ ଥିଲି ତ ଏଇ ପାଞ୍ଚ ଦିନ ହେଲା ଆସିଛି ଆଉ ଏଇ ଏଇ ଲକ୍ଷ୍ମୀ ପୂଜା ପାଇଁ ପାଞ୍ଚ ଦିନ ହେଲା ଆସିଛି କ'ଣ ହଁ ଟ୍ରେନ୍ରେ ଆସିଲି ଆଉ ଉଁ ହଁ ସମସ୍ତେ ପିଲାଛୁଆ ସବୁ ଆସିଛୁ ବୁଲି ବୁଲା କିରି ଯିବୁ ପୁଣି ପଳେଇବୁ ଆଉ ଚାଲ ତ କି ହେବ ଚାଲ ବୁଲାବୁଲି କରି ଆସିବ ତୁମକୁ ପସନ୍ଦ ହେବ ହେଲେ କି କରିବା ଦୋକାନକୁ ବନ୍ଦ ହେଇ କିରି ବି ଭଲ ବାନ୍ଧି ହଁ ହଉ

ହଉ ହଉ କଥା ହେବା ତାହେଲେ ନାଇ ନାଇ ହେ କିଏ ରେ ହଉ ଘରେ କଥା ହେବା ପରେ ମୁଁ ବାଙ୍ଗାଲୋର୍ରେ ଥିଲି ପରା ଆସିଛି ପକେଇବି ଏକା ଆଉ ହ ହ ହ ହଁ ହଁ